ମତେ ଆମର୍ ଜିଲ୍ଲା ବଲାଙ୍ଗୀର୍ରେ ପ୍ରତିଯୋଗିତାଟେ ହଉଥିଲା ଯେ ମତେ ଡାକିଥିଲେ ସେଥିି ବାରଶ ମିଟର୍ ଥିଲା ବାରଶ ମିଟର୍ ମୁଇଁ ହେନ୍ତା ପ୍ରତିଯୋଗିତାରେ ଭାଗ୍ ନେଲି ଭାଗ୍ ନେଲା ପରେ ଦୌଡ଼ା ଚାଲୁ କର ବାରଶ ମିଟର୍ ଦୌଡ଼ଲିି ବି ହେଥି ଫାଷ୍ଟ୍ ନ ହେନି ତା'ପରେ ଏନ୍ତା ଜିତିଛେଁ ବହୁତ୍ ଆଗ୍କେ ଗନି ସକାଲୁ ହେନ୍ତା ଆଠ୍ ନଅ କିଲୋମିଟର୍ ଦୌଡ଼ିଲି ସକାଲୁ ତ ହେନ୍ତା ବେଲାକେ ନଅ ଦଶ ଏନ୍ତା ଦୌଡ଼ିସିଁ ତା'ପରେ ଏତେ ଦୌଡ଼ି କରି ଏନ୍ତା ପ୍ରତିଯୋଗିତାରେ ଭାଗ ନେଇକରି ଫେର୍ ଥରେ କିନି ମୁଇଁ ଫାଷ୍ଟ୍ ହେଲି ମୁଇଁ ଏନ୍ତା ଆଗ୍କେ ଏନ୍ତା ବଢ଼୍ବାର୍ ଲାଗି ଚାହୁଁଚେ ବହୁତ୍ ଉନ୍ନତି କର୍ବାର୍ ଲାଗି ଚାହୁଁଚେ ଦୌଡ଼ି କରି ସେ ବହୁତ ଆଗେଇ ହେବାକେ ଚାହୁଁଚେ ଯେତେବେଲେ ଛୋଟ୍ ଥିଲି ହେନ୍ତା ପ୍ରତିଯୋଗିତାତି ହେନ୍ତା ହିଟି ପଡ଼ିଥିନି ହେନ୍ତା ବହୁତ୍ କିଛି ହେଇଥିଲା ଥରେ ହେନ୍ତା ଶିଖି ଶିଖି ଟିକେ ଆଗ୍କେ ଇଟା ବଢ଼୍ନି ଇ ଥରେ ପ୍ରତିଯୋଗିତା ମତେ ଭଲ୍ ଲାଗ୍ସି ଆମ ପ୍ରିୟ ପ୍ରତିଯୋଗିତା ବି ଭଲ୍ ଲାଗ୍ସି ମୁଇଁ ବହୁତ୍ ଠାନ୍କେ ଯାଇଚେଁ ବହୁତ୍ ଠାନ୍କେ ଜିତିକରି ଆସିଚେଁ ଯେତେବେଳେ ପ୍ରତିଯୋଗିତାରେ